କୁକୁର ଓ ଗାଈ ଗୃହପାଳିତ ପଶୁ ମତେ ବହୁତ ପସନ୍ଦ ମତେ ଭାରି ଭଲ ଲାଗେ କାରଣ ଗାଈ ଆମକୁ କ୍ଷୀର ଦେଇଥାଏ ଚାଷ କରିବାକୁ ସାହାଯ୍ୟ କରିଥାଏ ରୋଷେଇରେ ମଧ୍ୟ ତାଙ୍କ ଗୋବର କାର୍ଯ୍ୟରେ ଆସିଥାଏ ଏବଂ ଗୋବର ଦେଇକି ସେ ଖତ ତିଆରି କରିବାରେ ମଧ୍ୟ କାର୍ଯ୍ୟରେ ଆସିଥାଏ ଏଣୁ ଗାଈ ମୋର ବହୁତ ପ୍ରିୟ ପଶୁ ଗାଈ ଆମକୁ ବିଭିନ୍ନ ଭାବରେ ସାହାଯ୍ୟ କରିଥାଏ ଏବଂ କୁକୁର କୁକୁର ଆମର ଘର ଜଗି ଥାଏ ଅଚିହ୍ନା ଲୋକ ବା ଖରାପ ଲୋକମାନଙ୍କ ଦେଖିଲେ ସେ ଘର ଭିତରେ ପସିବାକୁ ଦେଇନଥାଏ ଘର ବାହାରେ ସବୁବେଳେ କୁକୁର ଆମକୁ ଘର ପହରା ଦେଇଥାଏ ସେଥିପାଇଁ କୁକୁର ମଧ୍ୟ ବିଶେଷ ଉପଯୋଗ୍ୟ କୁକୁର ବହୁତ ଭଲ ପଶୁ କାରଣ କୁକୁର ଘର ପହରା ଦେଇଥାଏ